ଆମ ଆମର ପୁରୀ ବିଶ୍ୱବିଦ୍ୟାଳୟ ଆମ ପୁରୀ ଜିଲ୍ଲାରେ ଅବସ୍ଥିତ ଆମର ସେଠି ଶିକ୍ଷା ସାହିତ୍ୟ କଳା ସଂସ୍କୃତି ସବୁ ବିଷୟରେ ଶିକ୍ଷୟତା ଶିକ୍ଷକ ମାନେ ବହୁତ ସେଠି ଭଲ ଶିକ୍ଷକତା କରନ୍ତି ଆଉ ବହୁତ ଭଲ ଭଲ ଛାତ୍ର ସେଠୁ ଶିକ୍ଷକତା କରିକି ଭଲ ଭଲ ଚାକିରି ବାକିରି କରିଛନ୍ତି ଆଉ ସରକାର ଆମର ସେ ସରକାରୀ ବିଶ୍ୱବିଦ୍ୟାଳୟ ଯେହେତୁ ସେଠି ସବୁ ଭଲ ଭଲ ଛାତ୍ର ମାନେ ଭଲ ଭଲ ସରକାରୀ ଚାକିରି ଯାଇ ସେଠୁ କରୁଛନ୍ତି ଆଉ